ମୁଁ ଗ୍ରୀଷ୍ମ ଛୁଟି ସମୟରେ କିଛି ପିକ୍ନିକ୍ ସ୍ପଟ୍ ବଲେ ମଧ୍ୟନ୍ତା ପକ୍ଷୀ ଦେଖିବାକୁ ଯାଇଥିଲି ସେଠାରେ ପକ୍ଷୀ ଦେଖିବାକୁ ପାଇଲି କି ମୟୂର କାଉ କୋଇଲି ଆଉ ସବୁଠାରୁ ସବୁଠାରୁ ଅସ୍ଵାଭାବିକ କିମ୍ବା ଅସ୍ଵାଭାବିକ ବିରଳ ପକ୍ଷୀ ଦେଖିବାକୁ ରାଜସ୍ଥାନର ଓଟ ପକ୍ଷୀ ଯାହା ମୁଁ ଦେଖିକି ଅସ୍ଵାଭାବିକଇ ପଡ଼ିଲି ଅସ୍ଵାଭାବିକ ମଧ୍ୟ ଆଶ୍ଚର୍ଯ୍ୟ ହେଲି ଯେତେବେଲେ ମୁଁ ଓଟ ପକ୍ଷୀକୁ ଦେଖିଲି ରାଜସ୍ଥାନରେ ମୁଁ ଭାବିଲି କି ସେହି ପକ୍ଷୀ ଏତେ ବଡ଼ କାହିଁକି ହେଇଚି ସେଥିପାଇଁ ମୁଁ ତାକୁ ଆଶ୍ଚର୍ଯ୍ୟ ଭାବରେ ସେହିଠାରେ ହିଁ ଅନେଇ ରଖିଲି ମୋ ମୁଁ ମୁଁ ମୋ ଜୀବନରେ କେବେ କି ବଡ଼ ପକ୍ଷୀ ଦେଖି ନାହିଁ ଯାହା ଓଟ ପକ୍ଷୀ ମୁଁ ଦେଖିବାକୁ ରାଜସ୍ଥାନରେ ପାଇଲି